ହ୍ୟାଲୋ ଆପଣ ତୁଳସୀ କ୍ୟାବ୍ ବୁକ୍ ଏଜେନ୍ସିରୁ କହୁଛନ୍ତି କି ମୁଁ ଭଦ୍ରକ ଯିବାପାଇଁ ଗୋଟେ କ୍ୟାବ୍ ବୁକ୍ ଅର୍ଡ଼ର୍ କରିଥିଲି ଯାହା ସାତଶହ ଟଙ୍କା ଦେଇଥିଲି କିନ୍ତୁ ଡ୍ରାଇଭର୍ ହଜାରେ ଟଙ୍କା ଡିମାଣ୍ଡ କରୁଛନ୍ତି ବର୍ତ୍ତମାନ ମୁଁ କଣ କରିବି ମୁଁ ଅଲ୍ରେଡ଼ି ସାତଶହ ଟଙ୍କା ପେ କରିସାରିଛି ଆଉ ତିନିଶହ ଟଙ୍କା ମୁଁ କଣପାଇଁ ଦେବି ଯଦି ଆପଣ ଏହାର ବ୍ୟବସ୍ଥା ନ କରିବେ ତାହାଲେ ମୁଁ ଥାନାରେ ଯାଇ ଅଭିଯୋଗ କରିବି